ଆମ କନ୍ଧମାଳ ଜିଲ୍ଲା ହେଉଛି ପାହାଡ଼ିଆ ଅଞ୍ଚଳ ଏବଂ ଏଠି ଟ୍ରେନର ଆସିବା ସୁଯୋଗ ବି ନାହିଁ କାରଣ ପାହାଡ଼ିଆ ଅଞ୍ଚଳରେ ଟ୍ରେନ ଆସିବା ଅସୁବିଧା ହୁଏ ଏବଂ ଏଠି ବସ୍ର ସୁବିଧା ମଧ୍ୟ ଅଛି ବସ୍ରେ ବହୁତ ଭିଡ଼ ମଧ୍ୟ ହୁଏ କାରଣ ଏଠି ଜନସଂଖ୍ୟା ବି ଅଧିକ ଏବଂ ପାହାଡ଼ିଆ ଅଞ୍ଚଳରେ ବହୁତ ଯିବା ଆସିବାକୁ ଅସୁବିଧା ମଧ୍ୟ ହୁଏ ଏବଂ ଯେତିକି ରାସ୍ତା ମଧ୍ୟ ଦିଆ ହୋଇଛି ସବୁ ବ୍ଲକକୁ ଦିଆ ହୋଇଛି ଏବଂ ପଞ୍ଚାୟତ ଅନୁସାରେ ସାହି ସାହିକୁ ଏମିତି ଘର ଘରକୁ ରାସ୍ତା ଦିଆ ହୋଇନାହିଁ କାରଣ ଟ୍ରେନ ବି ଏମିତି ପାହାଡ଼ିଆ ଅଞ୍ଚଳରେ ସବୁବେଳେ ଯାଇପାରିବ ନାହିଁ ଏବଂ ବସ୍ରେ ବହୁତ ଭିଡ଼ ମଧ୍ୟ ରହିଥାଏ ଭ୍ରମଣ କରୁଥିବା ଯାଗାକୁ ମଧ୍ୟ ବସ ମଧ୍ୟ ଯାଇପାରେ ନାହିଁ କେବଳ ଲୋକମାନେ ଚାଲିକି ହିଁ ଯାଆନ୍ତି ଚାଲିକି ହିଁ ଆସନ୍ତି ଏବଂ ବହୁତ ଭିଡ଼ ରହିଥାଏ ସେହି ଯାଗାରେ ଏବଂ ଜିନିଷ ମଧ୍ୟ କିଛି ଉନ୍ନତ ହେବା ଉଚିତ କିନ୍ତୁ କିଛି ଜିନିଷ ଉନ୍ନତ ବି ହୋଇନାହିଁ ଉନ୍ନତ ହେବା ଦ୍ଵାରା ଲୋକମାନେ ଆହୁରି ଆମ ଜିଲ୍ଲାକୁ ଆସିବାକୁ ଆରମ୍ଭ କରିବେ ଏବଂ ଜିଲ୍ଲା ମଧ୍ୟ ଉନ୍ନତି ହେବ